ପଶୁମାନଙ୍କୁ ପାଦ ଏବଂ ମୁଖରେ ରୋଗ ସୃଷ୍ଟି ହୁଏ ଗଳାରେ ମଧ୍ୟ ବି ହୁଏ ଯୋଉଟାକି ସାଧାରଣତଃ ରୋଗ ହୋଇ ସେ ସେ ସେ ସବୁ ରୋଗକୁ କିପରି ଆମେ ରକ୍ଷା କରୁନା ପଶୁ ଡ଼ାକ୍ତରଙ୍କ ପରାମର୍ଶ କରିବାକୁ ପଡ଼େ ସେମାନେ ଆସିଲେ ପାଦ ମୁଖରେ ହେଇଥିବା ରୋଗକୁ ସେମାନେ ଦେଖି ଏଭିଆନ୍ ଇନଫ୍ଲୁଏଞ୍ଜା ଇତ୍ୟାଦି କହନ୍ତି ବା ସେ ତା ପାଇଁ ଯୋଉ ମେଡ଼ିସିନ୍ ଦିଅନ୍ତି ଆମେ ସେମାନଙ୍କୁ ସେଇ ଯୋଉ ପ୍ରକାର କହନ୍ତି ପଶୁ ଡ଼ାକ୍ତର ଆମେ ସେମାନଙ୍କୁ ସେଇ ହିସାବରେ ବ୍ୟବହାର କରୁ ତାହେଲେ ସେମାନଙ୍କୁ ରକ୍ଷା କରିପାରୁ ନହେଲେ ସେମାନଙ୍କୁ ଡ଼ାକ୍ତର ପରାମର୍ଶ ନ କଲେ ସେ ମରିଯିବେ ଏ ହେଉଛି ଆମର ଗାଁ ଗହଳି ବା ହୁଁ